ଭାରତର ସ୍ଵାସ୍ଥ୍ୟସେବା ଉନ୍ନତ ହେଲେ ମଧ୍ୟ କିଛି କିଛି ରୋଗ ଏମିତି ଗୁରୁତର ରୋଗ ଅଛି ଯାହାର ନିରାକରଣ ଭାରତ ମଧ୍ୟରେ ଉପଲବ୍ଧ ହୋଇପାରୁନାହିଁ କିମ୍ବା ଯଦି ବି ଉପଲବ୍ଧ ହେଉଛି ସେଥିରେ ଲୋକମାନେ ସନ୍ତୁଷ୍ଟ ନୁହନ୍ତି ଯାହାଦ୍ୱାରା ସେମାନେ ବାହାର କଣ୍ଟ୍ରିକୁ ଯିବାକୁ ଭଲ ପାଉଛନ୍ତି ଏବଂ ବାହାରେ ମଧ୍ୟ ଚିକିତ୍ସା ହେଉଛନ୍ତି ଯଦି ସେସବୁ ସ୍ୱାସ୍ଥ୍ୟସୁବିଧାଗୁଡ଼ିକ ଆମ ଭାରତରେ ଉପଲବ୍ଧ ହୋଇପାରନ୍ତା ତା'ହେଲେ ଆମ ଭାରତୀୟମାନେ ଆଉ ବାହାର ଦେଶକୁ ଯାଆନ୍ତେ ନାହିଁ ଆମ ଦେଶରେ ରହି ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକ ନିରାକରଣ କରିପାରନ୍ତେ